ମୁଁ ବହୁତ ଥର ଟ୍ରେନ୍ ବସି ଯାଏ ମୁଇଁ ବରଗଡ଼ରୁ ଝାରସୁଗୁଡ଼ା ଯାଇଛି ଟ୍ରେନ୍ରେ ଆଉ ଟ୍ରେନ୍ର ଇଞ୍ଜିନ୍ ତାର୍ ମାନେ ବହୁତ୍ ଆବାଜ୍ ଆସିଛି ଆଉ ସେନୁ ଶବ୍ଦ ନା ତା'ର ନାହିଁ କିରି ଲୋକ୍ମାନେ ଯାବତ୍ୟ କଥାମାନ ହଉଥିସନ୍ କିଏ ସୁକୁନ୍ରେ ବସିଚି ସିଏ ବି ଆଉ ତାର୍ ଚକା କେନେ ଚକାରେ ବହୁତ ତାର୍ ମାନେ ପ୍ରେସର୍ ପୁରା ଆଉ ଟ୍ରାକ୍ମାନକେ କିନି ଟ୍ରାକ୍ମାନେ ଏବେ ବହୁତ ସଫା ହେଲାନ୍ ଆଗରୁ ଟିକେ ଏତେ ବହୁତ୍ ସଫା ନ ଥି ଆଉ ଆଉ ଟ୍ରେନ୍ରେ ମୁଁ ବହୁତ ଜାଗା ଯିବି ବାକି ତାର୍ ଯେନ୍ ବଗିମାନ ଅଛି ବଗିରେ ତାର୍ ଯେନ୍ ବାଥରୁମ୍ ଅଛି ବାଥରୁମ୍ଟା ସବୁଠାରୁ ବହୁତ ଗନ୍ଦା ଲୋକାଲ୍ ଟ୍ରେନ୍ରେ ଆଉ ମୁଁ ଏ ଏସି ବଗି ତ କ୍ୟାମେରା ଅସି ବାକି ବସ୍ବାର୍ ଲାଗି ଚାହୁଁଆ ଏସିରେ ବି ଦେଖି ଦେଖିମି କି ଆମର ବୋଲି ଆନ୍ଦା ଜିନ୍ଦାଲ୍ ବାଗି ବଗିଏ କି ତା ନୁ କିଛି ଅଲଗା ଆଉ ଲୋକ ସଙ୍ଗେ ଏସିରୁ ଟିକେ ସପ୍ ସୁତରା ଦିସୁ ବୋଲି କି ବାକି ଜେନେରାଲ୍ଟା ବି ସାଫ୍ ହେବାର୍ କଥା ଆଉ ଭଲେ